ହଁ ଫାଷ୍ଟ ଯେତେବେଳେ ମୁଁ ଏଇଟ୍ କ୍ଲାସ୍ରେ ପଢ଼ୁଥିଲି ତ ନାଇନ୍ କ୍ଲାସ୍ରେ ଆମକୁ ଗୋଟେ ଆନୁଆଲ ଫଙ୍କ୍ସନ୍ ହେଉଥିଲା ସ୍କୁଲରେ ମୁଁ ସେଥିରେ ପାର୍ଟୀସିପେଟ କରିଥିଲି ସାର୍ ମୋତେ କହିଲେ ତୁମେ ପ୍ରାଟି ପାର୍ଟୀସିପେଟ କର ତୁମର ଭଲ ହେଉଛି ସିଙ୍ଗିଙ୍ଗ୍ ଭଲ କରୁଛ ତ ମୁଁ ପାର୍ଟୀସିପେଟ କଲି ତ ଆନୁଆଲ ଫଙ୍କ୍ସନ୍ରେ ଯେତେବେଳେ ମୁଁ ଷ୍ଟେଜ ଉପରକୁ ଗାଇବାକୁ ଗଲି ଜଜ୍ମାନେ ଅପେକ୍ଷାରେ ଥିଲେ ମୁଁ ଗାଇବାକୁ ଷ୍ଟେଜକୁ ଯେତେବେଳେ ଗଲି ସେତେବେଳେ ମୋତେ ଏଇନେ ବହୁତ ନର୍ଭସ୍ ଲାଗିଲା ତ ସେଇ ନର୍ଭସ୍ ଦୂର କରିବା ପାଇଁ ସାର୍ ମୋତେ କହିଲେ ତ କିଛି ନାଇଁ ଏମିତି ତ ସମସ୍ତେ ପିଲାବେଳୁ ଶିଖିନଥାନ୍ତି ଧିରେଧିରେ ସବୁକିଛି ହେବ ତୁମେ ଯାଅ ଷ୍ଟେଜକୁ ତୁମର ପରଫମାନ୍ସ ଭଲ ଅଛି ତୁମେ ପରଫମାନ୍ସ ଦେଖାଅ ତ ମୁଁ ଗଲି ସାର୍ଙ୍କ କଥା ମାନିକି ପପରଫମାନ୍ସ କଲି ତ ଧିରେଧିରେ ମୋତେ ଆଉ ଭୟ ଛାଡ଼ିଗଲା ଏବେ ପୁରା ଠିକ୍ ଅଛି ଏବେ ଆଉ କିଛି ଅସୁବିଧା ନାହିଁ